ଭାରତରେ ଦଶହରା ଏବଂ ଖ୍ରୀଷ୍ଟମାସ୍ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପର୍ବ ଏ ଦିନରେ ବହୁତ ଧୁମଧାମ୍ରେ ପର୍ବ ପାଳନ କରାଯାଏ ନୂଆ ପୋଷାକ ପିନ୍ଦିନ୍ ପିନ୍ଧନ୍ତି ପିଠାପଣା ତିଆରି କରାଯାଏ ସମସ୍ତେ ଦଶହରା ପର୍ବ ସମୟରେ ଦଶଦିନ ଧରି ଖୁବ୍ ମଜା କର କରିଥାନ୍ତି ପିଲାମାନଙ୍କର ସ୍କୁଲ୍ ଛୁଟି ଥିବା ହେତୁରୁ ପିଲାମାନେ ମଧ୍ୟ କୌଣସି ଚାପରେ ରହିନଥାନ୍ତି ଏହା ଆମ ଦେଶର ଏକ ବଡ଼ ପର୍ବ ଅଟେ ସ୍ଥାନେ ସ୍ଥାନେ ପୂଜା ମଣ୍ଡପ ହୋଇଥାଏ ବାଜା ବାଇଦ ହୁଡ଼ୁ ହୁଡ଼ିରେ ଚାରିଆଡ଼େ କମ୍ପି ଉଠେ ସେ ପ୍ରକାର ଖ୍ରୀଷ୍ଟମାସ୍ ସମୟରେ ମଧ୍ୟ ଗିର୍ଜା ଘର ଗୁଡ଼ିକ ସାଜସଜା କରି ଜାକଜମାରେ ପର୍ବ ପାଳନ କରାଯାଏ ଭାଇଚାରା ରକ୍ଷା କରି ଶାନ୍ତି ଶୃଙ୍ଖଳାର ସହିତ ପର୍ବ ପାଳନ କରାଯାଏ ଏପରି